ଆମେ ଯେଉଁ ଗଛ ଲଗାଉ ଗଛରେ ଯେ ଯେକୌଣସି ଚାରା ଉତ୍ପାଦନ ଆମେ ମଞ୍ଜି ଆକାରରେ କିମ୍ବା ନିଜ ଚାରା ଆକାରରେ ବ୍ୟବହାର କରୁ ଯେଉଁଥିରେ କି ଚାରା ଆକାରରେ ଆମେ ବ୍ୟବହାର କରୁ ଚାରା ଆକାରରେ ବ୍ୟବହାର କରିବା ହେତୁ ଆମେ ବାହାରୁ ବାହାର ଲୋକଙ୍କୁ ମଧ୍ୟ ଦେଇପାରୁ ଆମେ ଆମେ ଗଛ ଲଗାଇବା ସାଙ୍ଗେ ବାହାର ଲୋକ ମଧ୍ୟ ଲଗାଇପାରିବେ ସେମାନେ ମଧ୍ୟ ନିଜର ବଗିଚା ଆରମ୍ଭ କରିପାରିବେ ବା ନିଜ ଗଛ ଲଗାଇପାରିବେ ଗଛ ଲଗାଇକି ଆମ ଭଳିଆ ସେମାନେ ମଧ୍ୟ ନିଜ ପରିବେଶ ବା ନିଜ ଦେଶ ପାଇଁ କିଛି ଗଛ ଲଗାଇକି ନିଜ ଉପକାର କରିପାରିବେ ଏବଂ କିଛି ଆଦାୟ ମଧ୍ୟ କରିପାରିବେ ଯେମିତିକି ମୁଁ କରେ ମୁଁ ମୁଁ ମୋ ଗଛକୁ ନିଜ ଚାରା ଆକାର ବ୍ୟବହାର କରେ ମଞ୍ଜି କାଢ଼ିକି ମୁଁ ଏକ ବଗିଚା କରି ମଞ୍ଜି କାଢ଼ିକି ସେଇଠି ପୁଣି ମ ମଞ୍ଜିରୁ ଉତ୍ପାଦନ କରେ ମଞ୍ଜି ଉତ୍ପାଦନ କଲା ପରେ ଚାରା ଆକାରରେ ବିକ୍ରି କରେ ବିକ୍ରି କଲା ପରେ ଲୋକ ନିଅନ୍ତି ଲୋକ ନେଇକି ସେମାନେ ମଧ୍ୟ ଗଛ ବନାଇକି ସେମାନେ ମଧ୍ୟ ମଞ୍ଜି ଆକାରରେ ଚାରା ଦିଅନ୍ତି ଆ ଚାରା ବ୍ୟବହାର କରିକି ସେମାନେ ମଧ୍ୟ କିଛି ଆଦାୟ କରନ୍ତି ତ ମୁଁ ମୁଁ ମୋ ନିଜ ବଗିଚାକୁ ମୁଁ ସେମତି ସେଇ ପ୍ରକାର ହିଁ ବ୍ୟବହାର କରେ ଏବଂ ମୁଁ କିଛି ଇନ୍କମ୍ର ସୋର୍ସ୍ ବା ରାସ୍ତା କାଢ଼େ